ଗ୍ରାମୀଣ ହେଉ କିମ୍ବା ସହରର ଲୋକ ହେଉଛନ୍ତି ଖେଳର ନାମ ଶୁଣିଲେ ସବୁ ଆ ପିଲା ଆନନ୍ଦିତ ସେ ଗ୍ରାମର ପିଲା ହେଉ କିମ୍ବା ସହରର ପିଲା ପିଲାମାନେ ଖେଳିବା ପାଇଁ ଅତ୍ୟନ୍ତ ଆଗ୍ରହୀ ଖେଳ ଦ୍ଵାରା ତାଙ୍କ ଜୀବ ସେମାନେ କେତେ ଯେ ଖୁ କେତେ ଖୁସି ପାଇଥାନ୍ତି ପି ଖେଳ ଦ୍ଵାରା ପିଲାମାନଙ୍କର ଦେହରେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ତାଙ୍କ ହାତ ଗୋଡ଼ ଠିକ୍ ଭାବରେ କାର୍ଯ୍ୟ କାଳ ହୋଇପଡ଼ିଥାଏ ଆଉ କଣ ପିଲାମାନଙ୍କର ଯେତେକ ଚାପ ଥାଏ ସବୁ ମସ୍ତିଷ୍କରେ ଯେତିକ ଚାପ ଥାଏ ସେ ସବୁ ଖେଳ ମାଧ୍ୟମରେ ଦୂର ହୋଇପାରିଥାଏ ଏଇ ସବୁରୁ ପିଲାମାନେ ଗ୍ରାମୀଣ ହଅନ୍ତୁ କି ସହର ସବୁବେଳେ ପିଲାମାନେ ଖେଳିବା ଉଚିତ୍ ଖେଳ ଦ୍ଵାରା ପିଲାମାନେ ନିଜ ବିଭିନ୍ନ ପ୍ରକାର ସମସ୍ୟା ବା ଚିନ୍ତାଧାରାରୁ ମୁକ୍ତ ହୋଇପାରିଥାଆନ୍ତି ଓ ଖେଳିଲେ ପିଲାମାନେ ବିଭିନ୍ନ ପ୍ରକାର ଆନନ୍ଦ ମଧ୍ୟ ପାଇଥାଆନ୍ତି